ଆମ ଘରେ ଆମ ମାଉସୀ ଙ୍କ ଝିଅ ଯିଏ କି ମୋର ଭଉଣୀ ଲାଗିବେ ସିଏ ଗୋଟେ କଲେ ତାଙ୍କ କଲେଜ୍ ଡ୍ରେସ୍ ତାଙ୍କର କମ୍ପ୍ୟୁଟର୍ ଇଞ୍ଜିନିୟରିଂ କୋର୍ସ କରୁଥିଲେ ସେଇଠି ତାଙ୍କେ ଛୋଟ ବେଳରୁ ହିଁ ତାଙ୍କର ପଢ଼ିବାରେ ବହୁତ ହି ତାଙ୍କର ଇଚ୍ଛା ଥିଲା ମନବୃତ୍ତି ଥିଲା ସେ ଭଲ ପରିଶ୍ରମୀ ଥିଲେ ସେ ଭଲ ପାଠ ପଢ଼ିକି ତାଙ୍କର କମ୍ପ୍ୟୁଟର୍ ଇଞ୍ଜିନିୟରିଂରେ ଗୋଟେ ଭଲ ଡିଗ୍ରୀ ହାସଲ କଲେ ସେଇଥିପାଇଁ କି ଯେଉଁ ବାହାରେ ପଢ଼ିଥିଲେ ଏତେ ସବୁ ପରିଶ୍ରମ କରିଥିଲେ ତାଙ୍କୁ ତାହାର ଫଳ ବି ମିଳିଛି ଯେନ୍ତିକି ତାଙ୍କେ କଲେଜ୍ରେ ଭଲ କମ୍ପ୍ୟୁଟର୍ ଇଞ୍ଜିନିୟରିଂରେ ତାଙ୍କର ଗୋଟେ ଗୋଟେ ଡିଗ୍ରୀ ହାସଲ୍ କରିଛନ୍ତି ତାହାପାଇଁ କି ତାଙ୍କୁ ଗୋଟେ ବାହାରୁ ତାଙ୍କୁ ଚାକିରି ପାଇଁ ବହୁତ ହି ଅଫର୍ ଆସେ ଯେମିତି ଜବ୍ କରିବା ପାଇଁ ତ ସେଇଥିପାଇଁ ତାଙ୍କୁ ଗୋଟେ ମ ଯେମିତି କି ଆମେ ଜାଣିଛୁ ମାଇକ୍ରୋସଫ୍ଟ କମ୍ପାନୀ ଗୋଟେ ଯେଉଁଟାକି ଗୋଟେ ବହୁତ ନାମୀ କମ୍ପାନୀ ସେଇଠୁ ତାଙ୍କୁ ଅଫର୍ ମିଳିଛି ଯେଉଁଠିକି ତାଙ୍କେ ଚାକିରି କରୁଛନ୍ତି ଡିଗ୍ରୀ ପାଇଲା ପରେ ଗୋଟେ ଭଲ ଡିଗ୍ରୀ ହାସଲ୍ କଲା ପରେ ତାଙ୍କୁ ସେହି କମ୍ପାନୀରେ ଗୋଟେ ଭଲ ଚାକିରି କରୁଛନ୍ତି ଯେଉଁଠିକି ତାଙ୍କୁ କେତେ ମାସ ବ ମାସକୁ ତାଙ୍କୁ ଯେଉଁ ତାଙ୍କର ମାସକୁ ଯେଉଁ ତାଙ୍କର ବେତନ ମିଳେ ସେଇଟା ହେଉଛି ବ କମ୍ ସେ କମ୍ ଏକ୍ ଲକ୍ଷରୁ ତାଙ୍କୁ ଦୁଇ ଲକ୍ଷ ମିଳେ ତ ସେଇଟା ତାଙ୍କେ ସେ ଡିଗ୍ରୀ ପା ଡିଗ୍ରୀ ପାଇଲା ପରେ ତାଙ୍କୁ ଗୋଟେ ଭଲ ଜାଗାରେ ମିଳିଲା ଚାକିରି